ବଗିଚା କାମ ପାଇଁ ଆମେ ବିଭିନ୍ନ ପ୍ରକାର ଉପକରଣ ନେଉ ଯଥା କୋଦାଳ ଦାଆ କଟୁରୀ କୁରାଢ଼ୀ କଇଁଚି ଏସବୁ ବ୍ୟବହାର କରୁ କୋଦାଳ ଆମେ ମାଟି ଖୋଳିବାରେ ସାହାଯ୍ୟ କରେ ଶାବଳ ଆମକୁ ମାଟିକୁ ଖୋଳି ଗଛକୁ ପୋତିବାରେ ଏସବୁ ସାହାଯ୍ୟ କରେ କଇଁଚି ଯେଉଁ ଗଛ ସବୁ ବଢ଼ିଯାଇଥିବ ତାକୁ ସବୁ କାଟି କୁଟି ସାହାଯ୍ୟ ସାଇଜ କରିବାରେ ସାହାଯ୍ୟ କରେ ଫାଉଡ଼ା ମାଟି ଖୋଳିବାରେ ସାହାଯ୍ୟ କରେ କୋଡ଼ି ଶାବଳ ଏସବୁ ମାଟି ଖୋଳିବାରେ ମାଟି ହାଣିବାରେ ସାହାଯ୍ୟ କରେ ଆଉ ପାଣି ଝରାରେ ଆମେ ଗଛ ମୂଳରେ ପାଣି ଦଉ ଆଉ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼େ ସବୁ ବଗିଚା ଉପକରଣରେ ଦରକାର ହୁଏ ଏହାଦ୍ୱାରା ଆମେ ସବୁ ଗଛ ଲଗାଇପାରୁ ଗଛ ମୂଳରେ ପାଣି ଦ୍ୱାରା ପାଣି ଦେଇପାରୁ ଖୋଳି କୋଦାଳ ଦ୍ୱାରା ମାଟି ହାଣୁ ସାବଳେ ମାଟିକୁ ଖୋଳି ଗଛ ପୋତୁ ଗଛ ବଢ଼ିବା ପାଇଁ ଆମେ ସବୁ ବଗିଚାରେ ଏହିସବୁ କାମ ସବୁ କରୁ କରଣୀରେ ଆମେ ଅଳ୍ପ ଅଳ୍ପ କିଛି ମାଟି ନେଇ ଗଛ ମୂଳେ ଦେଇପାରିବୁ କତୁରି କଇଁଚି ଦ୍ୱାରା ସେସବୁକୁ କାଟି କୁଟି ସାଇଜ କରିପାରିବୁ ଏମିତି ଉପକରଣ ଗୁଡ଼ାକରେ ଆମେ ସବୁ ବଗିଚାରେ ବଗିଚା କାମରେ ଆମେ ଏଇ ଉପକରଣ ଗୁଡ଼ିକ ନେଇଥାଉ ଓ ବ୍ୟବହାର କରିଥାଉ ବେଶୀ ପରି ଗଛକୁ ଯତ୍ନ ସହକାରେ ଲଗାଇବା ଓ ସେଥିରେ ସବୁଦିନ ପାଣି ଦବା ପାଣି ଝରା ଦ୍ୱାରା ଆମେ ଗଛ ମୂଳେ ସବୁଦିନ ପାଣି ଦେଲେ ଗଛ ହୃଷ୍ଟପୃଷ୍ଟ ହେଇ ବଢ଼ିବ ଆଉ ଏଇସବୁ ଉପକରଣ ଦ୍ୱାରା ଆମେ ସବୁ ଗଛ ର ଗଛ ପାଇଁ ବଗିଚା ପାଇଁ ବ୍ୟବହାର କରୁ ଓ ଦାଆ କୋଦାଳ କୁଟୁୁରୀ ଫାଉଡ଼ା ଏ କଇଁଚି କତୁୁରୀ ଗମଲା ପାଣିଝରା ଇତ୍ୟାଦିରେ ଆମେ ବଗିଚା କାମ ପାଇଁ ବ୍ୟବହାର କରୁ ଏ ସବୁ ବଗିଚା କାମ ପାଇଁ ଉପଯୋଗୀ